ହଁ ଆମେ ଟ୍ୟାପ ପାଣି ପିଉଛୁ ଯାହାକି ସରକାରଙ୍କ ଦ୍ଵାରା ଉପଲବ୍ଧ ଆମେ ଏହି ଟ୍ୟାପ ପାଣି ପିଇବା ଦ୍ଵାରା ଆମେ କେଉଁ ନଳ କୂଅ କି କେଉଁ କୂଅ ପାଣି ଟାଣିବାକୁ ପଡ଼ୁନି ଖରାରେ ମଧ୍ୟ ଆମେ ବହୁତ ଝାଳ ହୋଇକି ଆସୁଛୁ ହେଲେ ଆମକୁ ପାଣି ଟାଣିକି ଗାଧୋଇବା କି ପିଇବା ଦ୍ଵାରା ବହୁତ କଷ୍ଟ ହେଉଛି କିନ୍ତୁ ଏହି ଟ୍ୟାପ ପାଣି ଆମ ଘର ପାଖରେ ଥିବା ଦ୍ଵାରା ଆମେ ସହଜରେ ପାଣି ପିଇ ପାରୁଛୁ ଆହୁରି ବ୍ୟବହାର ମଧ୍ୟ କରିପାରୁଛୁ ଯାହାକି ଆମେ ବହୁତ କମ ପରିଶ୍ରମରେ ଆମେ ପାଣି ମଧ୍ୟ ଅଧିକ ଗାଧୋଇ ପାରୁଛୁ ବା ପିଇବି ପାରୁଛୁ ହଁ ଏହି ଟ୍ୟାପ ପାଣି ପରିଷ୍କାର କି ନାହିଁ ମୁଁ ଜାଣିନାହିଁ କିନ୍ତୁ ଟ୍ୟାପ ପାଣି ଯେତେବେଳେ ବର୍ଷା ହୋଇଯାଏ ଟ୍ୟାପ ପାଣି ପୁରା ମଇଳା ହୋଇଯାଏ କିନ୍ତୁ ତଥାପି ଆମେ ଟ୍ୟାପ ପାଣି ଆସିଲେ ସେଟାକୁ ନେଇକି ଗରମ କରିକି ଫୁଟାଇଲା ପରେ ଛାଣିକି ଆମେ ପିଉଛୁ ଯାହାଦ୍ଵାରା କି ଆମେ ସୁସ୍ଥସବଳ ମଧ୍ୟ ହୋଇ ପାରିବା